ଜୀବନରେ କ୍ରୀଡ଼ା ନିହାତି ଆବଶ୍ୟକ କାରଣ ପିଲାମାନେ କ୍ରୀଡ଼ା ଯେଉଁ ଖେଳୁଛନ୍ତି ପ୍ରତିଯୋଗିତା ନଉଛନ୍ତି ଫୁଟବଲ୍ ନା ନାଇଁ ହକି ଯେକୌଣସି ପିଲା ଖେଳୁଛନ୍ତି ତାହାର ଜୀବନରେ ଆଗକୁ ନିହାତି ଡେଭଲ୍ପମେଣ୍ଟ ହବ ନହଲେ ନାହିଁ ଆଜି ଜବ୍ ପାଇପାରିବ ନହେଲେ ନାହିଁ କୌଣସି ଆବଶ୍ୟକ ଦରକାରେ ଇଏ ହେଇକିରି ଆଉ ସେଥିର୍ଲାଗି ପିଲାମାନେ ଆଗକୁ ଯିବା କ୍ରୀଡ଼ା ଲାଗି ଆଗକୁ ଯିବା ପାଇଁ ଅତ୍ୟନ୍ତ ଆବଶ୍ୟକ ଆଉ ଆଉ ପିଲା ଖେଳିଲେ ବି ରୋଜଗାର ଆଗକୁ ବି ବଢ଼ିବ ଆଉ ବିଭିନ୍ନ ପ୍ରକାର ବି ଯୋଜନା ଅଛି ଆଉ ଘରର ବି ଭର ଭରଣପୋଷଣ ହବ ଆଉ